ହ୍ୟାଲୋ ଏହିଟା କ୍ୟାବ୍ ଏଜେନ୍ସିକୁ ଲାଗିଛି ତ ମୁଁ ସୁହାସିନୀ ଖମାରି କହୁଥିଲି ବୌଦ୍ଦରୁ ମୁଁ ଯେଉଁ କ୍ୟାବ୍ ଅର୍ଡ଼ର କରିଥିଲି ଯିବା ପାଇଁ ସେହିଟା ଆମେ ଯାଇପାରିବୁନି ଟିକେ ତାକୁ ବାତିଲ କରାଇ ଦିଅନ୍ତୁ ଆଉ ମୁଁ ମୋ ଝିଅର ଦେହ ଖରାପ ତ ସେହିଥିପାଇଁ ଆଉ ମୁଁ ଯେଉଁ ଆଡ଼ଭାନ୍ସ ପନ୍ଦରଶହ ଟଙ୍କା ଦେଇଥିଲି ତାକୁ ଯେମିତି ହେଲେ ବି ଟିକେ ଫେରସ୍ତ କରି ଦିଅନ୍ତୁ ଆଉ ହଁ ଫୋନ ପେ ଅଛି ଆଉ ଯେମିତି ହେଲେ ବି ଟିକେ ଫୋନ ପେ କରିଦେବେ ହଁ ଭାଇ ରଖୁଛି